ହଁ କହୁନ୍ ଇଦା ଦୋକାନ ଅଛେଁ ଓହୋ ବାହାଘର ଠିକ୍ ହେଲା କେ ହଁ ହଁ ହଁ ଠିକ୍ ଅଛି ଆସନୁ କେବେ ଆସିବେ ଯେ ଆସୁନ ଦୋକାନ ମୁଇଁ ଥିବି ଯେ କ୍ୟାରେଟ୍ ତ ଆମର ବାଇଶି ଅଛି ଚବିଶି ଅଛି ଯେଉଁଟା କ୍ୟାରେଟ୍

ରାଣୀ ହାର ହଁ ହଁ ହଁ ହଁ ହଁ ଆଉ ମୁଦି ମୁଦା ହଁ ଏଟା କାଣା ହଉଛି କି ଆମେ ନିଜର ଖାସ ଲୋକମାନଙ୍କୁ ଭଲ ରେଟ୍ ଲଗାସନ୍ ବୋଲେ ଆମର ଯଦି ରାନୀ ହାର ଯଦି ଆପଣ ନେବେ ଆପଣଙ୍କର ପରିବାରକେ ଜାନିକିରି ମୁଇଁ କହୁଚି ବୋଲନ୍ତ ସେନ୍ତି ଦୂସରା ଲେବୋଲେ ଆର କମ ଦାମର ନେଇ ଦେନିତି ହାଁ ବୋଲେ ଆପଣଙ୍କର ସେ ଷ୍ଟାଟସ କେ ଦେଖିକିରି ମୁଇଁ କହୁଚି ଯେ ଆପଣଙ୍କୁ ପୁରା ଦେଢ଼ଲାଖ ପଡ଼ିଯିବାର ହଁ ହାରଟା ଦେଢ଼ଲାଖ ପଡ଼ବା ଆରୁ ଆମର ମଙ୍ଗଲ ସୁତ୍ରଟା ସେଟା ଆପଣଙ୍କର ପରିବାରକେ ଦେଖିବା ଲାଗି ପଚାଶ ହଜାରନୁ କମ ହେଲେନ ଭଲ ନେଇ ଦିଶି

ହଁ ତ ଆଉ କାନରଟା କାନରଟା ବିଭିନ୍ନ ଡିଜାଇନର ଅଛି ହେଲା ଆକ୍ଲିରଜବ ୱାସନ ମାନେ ଯେନତା ବ୍ୟବହାର କରୁଚନ ଆଘର ଝିଅମାନେ ଯେନ୍ତା ବ୍ୟବହାର କରୁଥିଲେ ସେଟା ମାନେ ଆଉ ଲୋକ ନ ବ୍ୟବହାର କରଵନ ଆଜିକାଲି ମଡ଼ନ ଝିଅମାନେ ତ ମାନେ ହଁ ହଁ ହଁ ଅଙ୍କିତା ସବୁବେଲେ ପିନ୍ଧିବାର ସେ ଆଉ ମୁଦି ବି ଚାଲ ନୋଉଛନ

ବୋଲେ ହଁ ଚୁଡ଼ି ଚୁଡ଼ିବି ବିଭିନ୍ନ ସାଇଜର ଆସୁଚି ବଡ଼ ସାଇଜ ଚାର ଫୁଟିଆ ତ ଚାର ଫୁଟିଆ ଦି ହାତ ହଁ ଚାରଫୁଟିଆ ହଁ ମିଳି ଯିବାର ପୁରା ଆରାମ ସେ ଅଛି ସେଟା ସେଟା ଆମର ଆମେ ଯେତେ ଗ୍ରାମ ବସେଇ ପାରିବା ସେତିକି ହେ ଆମେ କମ ଗ୍ରାମ ବସେଇକିରି ବି ଚୁଡ଼ି ବନେଇ ନ ଆସୁ ଆରୁ ଯହ ଗ୍ରାମ ଦେଇକରି ବି ଚୁଡ଼ି ବନେଇ ନେଇ ଆସୁ ସେଟା ଆମର ଉପରେ ହଁ ସେଥି ଲାଗି ଟିକେ ବେଶୀ ଗ୍ରାମ ଦେଇକିରି ବନେଇ ନବା ଯେନ୍ତା ପଡ଼ିଗଲେ ବି ନେଇ ଭାଙ୍ଗେ ଆରୁ ପ୍ଲାଷ୍ଟିକ ଯିବା ହେଲା ଚୁଡ଼ି ସେଟା ଯଦି ଆମେ ହିସାବ କରମା ବୋଲେ ଆମି କଣ କି ସେ ବନାଲା ବନାଲା ରେଟ କାଟି ନେଉଛେ ଘରର ଲୋକ ବୋଲିକିରି ନ ହେଲେ ତ ଆମେ ବାକି ଲୋକ ମାନଙ୍କର ବନାଲା ଦାମ ଜୁଡ଼ି ନେଉସନ ବନାଲା ଦାମ ଛାଡ଼ି ନେଲେ ଆପଣଙ୍କୁ ପଡ଼ିଯିବା ସେଟା ଲାକ୍ଷେ ଷାଠିଏ ପଡ଼ିଯିବା ଠିକ ଅଛି ଠିକ ଅଛି ଯେବେ ଆସନ୍ତୁ ଆସନ୍ତୁ